ମୁଇଁ ବହୁତ୍ ମୁଇଁ ବହୁତ୍ ଚିତ୍ର କାଟ୍ସି ଆଉ ମତେ ଚିତ୍ର କାଟବାର୍ ଲାଗି ଭଲ୍ ଲାଗ୍ସି ସେନ ବହୁତ୍ ସାମାନ୍ ଲାଗିଯାଏସିଁ ଯେଣ୍ଟା କି ଡ଼୍ରଇଁସିଟ୍ ପେନ୍ସିଲ୍ ରବର୍ କଲର୍ ବିଭିନ୍ନପ୍ରକାର୍ କଲ୍ର ହେ ଆଉ ସ୍କେଚ୍ ପେନ୍ ବହୁତ୍ ଜିନିଷ୍ ଇତ୍ୟାଦି ଜିନିଷ୍ ଲାଗ୍ସି ଆଉ ମୁଇଁ ପସନ୍ଦ୍ ବି କର୍ସି ଆର୍ ଯେଣ୍ଟା କି ମୋର୍ ଫେଭୋରାଏଟ୍ ହେଉଚି ଅପ୍ସରାର ଯେନ୍ ପେନ୍ସିଲ୍ ଅଛି ସେ ପେନ୍ସିଲ୍ ବହୁତ୍ ଭଲହେଶି ଆଉ ଭଲ୍ ଡ଼୍ରଇଁ ବି ହେସି ଆଉ ସେଟା ହେତେ ଦାମ୍ ନାଇ ପଡ଼ି ବେଶିହି ଦଶ୍ ଟଙ୍କା ପାଞ୍ଚ୍ ଟଙ୍କା ଭିତରେ ପଡ଼ିଯାଏସିଁ ବେଶୀ ଦାମ୍ ବି ନେଇସି ଯେନ୍ଟା କି ଜଣେ ଘିନି ନାଇପାର୍ବା ଆଉ ବ୍ୟବହାର କରିନାଇପାର୍ବା ବେଶୀ ଦାମ୍ ବି ନାଇ ପଡ଼ି କମ୍ ପଇସା ପଡ଼୍ସିଁ ଆର୍ ସେହିଥିରୁ ସବୁଥିରୁ ଭଲ୍ ହେସି ଅପ୍ସରା ଆର୍ ସେଟା ଭଲ୍ କରି ବି ସେନ ତମେ ନାଇ ଜାଣ୍ଲା ଲୋକ ବି ଭଲକରି ଟିକେ ଇଏ କରିପାର୍ବା ସେଥେ ଖରାପ୍ ନାଇହେସି ଆଉ ବାକି ପେନ୍ସିଲ୍ ମାନେ ବି ଭଲ୍ ଅଛି ହେନ୍ତା ନେଇସି ହେଲେ ବେଶୀ ମତେ ମୋର୍ ଫେବରାଇଟି ହଉଛି ଅପ୍ସରା ଯେନ୍ ପେନ୍ସିଲ୍ ଆଉ କଲର୍ ମଧ୍ୟରୁ ବି ବହୁତ୍ କଲର୍ ଅଛି ଯେଣ୍ଟା କି ସ୍କେଚ୍ ପେନ୍ ଅଛି ମୋମ୍ର ସ୍କେଚ୍ ପେନ୍ ଅଛି କଲର୍ ଅଛି ୱାଟର୍ କଲର୍ ଅଛି ସବୁ କଲର୍ ମାନେ ବି ଅଛି ସେଟା ବି ତମେ ଡ଼୍ରଇଁରେ ବି ବ୍ୟବହାର୍ କରିପାର୍ବ ଭଲ୍ ହେସି ସେଇଟା